ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହମାନଙ୍କରେ ଜୀବନ ଅଛି ବୋଲି ମୁଁ ଭାବୁଛି କାହିଁକିନା ନାସା ନାସା ମଙ୍ଗଳ ଗ୍ରହକୁ ଯାଇକି ମାନେ ବର୍ଣ୍ଣନା କରିଛି ଯେ ଯେଉଁଠି ମାନେ ଏଠି ପାଣି ଥିଲା ଆଗରୁ ଆଉ କିଛି ଫ୍ଲୋରାମାଇଟ ଯୋଗୁଁ ପାଣି ଶୁଖିକି ଲୁଣ ଅଂଶରେ ପରିବର୍ତ୍ତନ ହୋଇଛି ଏବଂ ବୈଜ୍ଞାନିକମାନେ ନାସା ମାଧ୍ୟମରେ ମଙ୍ଗଳ ଗ୍ରହରେ ଆଗରୁ ନଦୀ ପାହାଡ଼ ଥିଲା ଆଗରୁ ପାଣି ଥିଲେ ପାଣି ସହିତ ଲୁଣ ବି ରହିଛି ଏହି ଗ୍ରହରେ ଆଗରୁ ପାଣି ଥିଲା କିନ୍ତୁ ଯେଉଁଠି ପାଣି ଥାଏ ସେଠାରେ ଲୋକମାନେ ବସବାସ କରିପାରିବେ ବୋଲି ବୈଜ୍ଞାନିକ କହିଛି